ମୁଁ ବଜାର ରୁ ଆଣିଥିବା ଗପ ବହିଟି ସେ ଦିନ ତା ର ଉପର ତୈଳ ଚିତ୍ର ଥିବା ଉପରେ ଦେଖି ମୋତେ ବହୁତ ଖୁସି ଲାଗିଥିଲା ଏବଂ ପ୍ରଥମ ଗପଟି ପଢ଼ିଥିଲି ଘରେ ଆଣି ଦେଖିଲା ପରେ ସେ ବହିର ସମସ୍ତ ଗପ ଗୁଡ଼ିକ ବହୁତ ସୁନ୍ଦର ଥିଲା ଏବଂ ମୂଲ୍ୟବାନ ଥିଲା ଏବଂ ନୀତି ଆଦର୍ଶରେ ପରିପୂର୍ଣ୍ଣ ଥିଲା